ଚଉଦ ଡିସେମ୍ୱର ଦୁଇ ହଜାର ପାଞ୍ଚ ପନ୍ଦର ଜାନୁୟାରୀ ଦୁଇ ହଜାର ତିନ ପଚିଶି ଜୁନ୍ ଦୁଇ ହଜାର ଦୁଇ ତେର ମାର୍ଚ୍ଚ ଦୁଇ ହଜାର ଏଗାର ଆର ତେର ଜୁଲାଇ ଦୁଇ ହଜାର ତିନି